ବନ୍ଦେ ଉତ୍କଳ ଜନନୀ ଯାହା ଗାଇବାକୁ ମୁଁ ପସନ୍ଦ କରେ କାରଣ ସିଏ ହେଉଛି ଓଡ଼ିଶାର ଏକ ଦେଶାତ୍ମବୋଧକ ଗୀତ ଯାହାର ଶବ୍ଦଗୁଡ଼ିକ ଏପର୍ଯ୍ୟନ୍ତ ଯାଏ ଏପରି ଛନ୍ଦାଛନ୍ଦି ହୋଇ ରହିଛନ୍ତି ଯାହା ଆମ ଭାଷାରେ ପରିକଳ୍ପନା କରିବା କେବେ ସମ୍ଭବ ନୁହେଁ ଏହି ଭାଷାର ଏହି ସଙ୍ଗୀତରୁ ହିଁ ଆମ ଦେଶର ଆରମ୍ଭ ଏହି ଦେଶାତ୍ମବୋଧକ ଗୀତର ଆରମ୍ଭ ଏହିପରି ଗୀତ ଆମ ଜୀବନରେ କି ଆମ ସମୟରେ ଏପର୍ଯ୍ୟନ୍ତ ଯାଇକି କୌଣସି ଗୀତ ବାହାରି ପାରି ନାହିଁ ଯାହାକୁ ଆମେ ପସନ୍ଦ କରିବା ଏହି ଦେଶାତ୍ମବୋଧକତା ହେଉଛି ଆମ ଦେଶର ଜାତିର ଏକ ଭକ୍ତିମୂଳକ ସଙ୍ଗୀତ ଯାହାଫଳରେ ଆମେ ଦେଶକୁ ଜାତିକୁ କିପରି ନିଜର କରିପାରିବା ଏହି ବିଷୟରେ ମନେ ରଖାଯାଇଛି ବନ୍ଦେ ଉତ୍କଳ ଜନନୀ